ସେୟାର ମାର୍କେଟ ହେଉଛି ଏକ ଅନଲାଇନ ବ୍ୟବସାୟ ମାର୍କେଟରେ ବଡ଼ ବଡ଼ କମ୍ପାନୀଗୁଡ଼ିକ ସାଧାରଣ ବ୍ୟବସାୟୀମାନଙ୍କୁ ନିଜର ସେୟାର ଟଙ୍କା ଆକାରରେ ଦେଇଥାନ୍ତି ସେହି ବ୍ୟବସାୟୀମାନେ ଟଙ୍କାକୁ ବ୍ୟବସାୟରେ ଲଗାଇ ଥାନ୍ତି ଯେତେବେଳେ ମାର୍କେଟରେ ସେୟାରର ମୂଲ୍ୟ ବଢ଼ିଥାଏ ତେବେ ବ୍ୟବସାୟ ଟଙ୍କା ଅଧିକ ଆକାରରେ ବଢ଼ିଥାଏ ଏବଂ ଯେତେବେଳେ ମାର୍କେଟରେ ସେୟାରର ମୂଲ୍ୟ କମିଥାଏ ତେବେ ବ୍ୟବସାୟୀଙ୍କର ଟଙ୍କାର ମୂଲ୍ୟ କମିଥାଏ ଡିଜିଟାଲ ଇଣ୍ଡିଆ ହେବା ପୂର୍ବରୁ ଗାଁ ଗହଳିର ଲୋକମାନେ ନିଜର କିଛି କାଗଜ ପତ୍ର କରିବା ପାଇଁ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ୁଥିଲା କିନ୍ତୁ ବର୍ତ୍ତମାନ ଡିଜିଟାଲ ଇଣ୍ଡିଆ ହେବା ରୁ ଲୋକମାନେ ମୋ' ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ନିଜର ସରକାରୀ କାର୍ଯ୍ୟ ସବୁ କରିପାରନ୍ତି ଅନଲାଇନରେ ଟଙ୍କା ଉଠାଇବାରୁ ଜମା କରିବା ପର୍ଯ୍ୟନ୍ତ ସବୁ କାମ କରାଯାଇ ପାରେ ପିଲାମାନଙ୍କର ପାଠ ପଢ଼ିବା ପାଇଁ କାଷ୍ଟ ସାର୍ଟିଫିକେଟ୍ ଇତ୍ୟାଦି ସବୁ କମ୍ପ୍ୟୁଟର ମାଧ୍ୟମରେ ନିଜ ଗ୍ରାମ ମୋ' ସେବା କେନ୍ଦ୍ର ଠାରେ ହିଁ କରିପାରନ୍ତି ଯାହାର ଦ୍ୱାରା ଡିଜିଟାଲ ଇଣ୍ଡିଆ ବିପଦପୂର୍ଣ ନୁହେଁ